ମୁଁ ମାସେ ତଳେ ଗୋପାଳପୁରରେ ମେଳା ଚାଲିଥିଲା ସେଠାକୁ ମୁଁ ମୋର ପରିବାର ସହିତ ବୁଲିବାକୁ ଯାଇଥିଲି ସେଠାରେ ବୁଲବୁଲୁ କିଛି ଲୋକ ଗୋଟିଏ ନାଆର ଆଗରେ ଗଦା ହୋଇଥିଲେ କେତେବେଳେ ସେଠାରେ ଝିଅପିଲା ଥିଲେ ସେ ମୁଁ ନଜର ସେଠାରେ ପଡ଼ିଲା ସେଠାକୁ ଯାଇ ବୁଝିଲି ଯେ କମ୍ ମୂଲ୍ୟରେ ନେକ୍ଲେସ୍ ବିକା ହେଉଛି ସେଠାରେ ଗୋଟିଏ ନେକଲେସ୍ ଶହେ ଟଙ୍କା ତା' ସହିତ ଆଉ ଦୁଇଟି ହଳ ମିଳୁଥିଲା ସେଠାରେ ପ୍ରାୟ ପାଞ୍ଚହଳ ନେକଲେସ୍ ଆଣିଲି ଓ ତା' ସହିତ ମୋ ସାଙ୍ଗମାନଙ୍କ ପାଇଁ ମଧ୍ୟ ଦଶ ହଳ ମୁଁ ଆଣିଦେଲି ମୋ ମାନେ ମୋ ମା' ମୋତେ ବହୁତ ଗାଳିଦେଲା ସେଠାରେ କହିଲା ଏ ଯାକ ବେଶୀ ଦିନ ଯିବନି ତ କ'ଣ ପାଇଁ କିଣୁଛୁ ହେଲେ ବି ମୁଁ ମା' କଥା ନ ଶୁଣିକି ନେକଲେସ୍ ଆଣିଲି ଏବଂ ମୋ ସାଙ୍ଗମାନଙ୍କ ପାଇଁ ମଧ୍ୟ ଆଣିଲି ଏକ ମାସ ହେଲା ମୁଁ ଏଇ ନେକଲେସ୍ ପିନ୍ଧୁଛି ହେଲେ ବି ନେକଲେସ୍ କଲର୍ ବି ଭାଙ୍ଗି ନାହିଁ କି କଲର୍ ଛାଡ଼ିନାହିଁ ମୁଁ ବହୁତ ଖୁସି ହୋଇ ମୋ ମା'କୁ ବି କହିଲି ଏବଂ ମୋ ସାଙ୍ଗମାନଙ୍କଠାରୁ ମଧ୍ୟ ପଚାରି ବୁଝିଲି ଯେ କ'ଣ ତୁମମାନଙ୍କ ନେକଲେସ୍ ପିନ୍ଧିଲା ପରେ କ'ଣ ଡିଫେକ୍ଟ ଦେଖାାଗଲା କି ମାତ୍ର ମୋ ସାଙ୍ଗମାନେ ମଧ୍ୟ କହିଲେ ଯେ ମୋର ଏହି ତୁ ଆଣିଥିବା ନେକଲେସ୍ ଗୁଡ଼ିକ ବହୁତ ଭଲ ପଡ଼ିଲା ଏବେ ପର୍ଯ୍ୟନ୍ତ ମଧ୍ୟ ଗୋଟିଏ ପଥର ମଧ୍ୟ ଝଡ଼ି ନାହିଁ କି ଭାଙ୍ଗି ନାହିଁ କି କଲର୍କୁ ଛାଡ଼ିନାହିଁ ବୁଝ ଏହା ଶୁଣି ମୁଁ ମୋ ମା'କୁ ବୁଝାଇ ମୁଁ ଠିକକରି ଆଣିଲି ଏବଂ ମୋ ମା'କୁ ମଧ୍ୟ ଭଲ ଭାବରେ ବୁଝାଇ ଦେେଲି ଯେଉଁ କାରଣରୁ ମୋ ମା' ମଧ୍ୟ ଖୁସି ହୋଇଗଲା